ସାଧାରଣତ ଗାଁ ଗହଳି ଲୋକମାନେ ପାଣି ଟିଉବ୍ୱେଲ୍ ଉପରେ ନିର୍ଭର କରନ୍ତି ଟିଉବ୍ୱେଲ୍ ପାଣିରେ ଫିଲଟର୍ ହେଇକିରି ଆସେ କିନ୍ତୁ ଆମେ ସେ ପାଣିକୁ କିପରି ଭାବେ ବିଶୁଦ୍ଧ କରି ପିଇବା ସେ ବିଷୟରେ କହୁଛି ପ୍ରଥମତଃ ପାଣିକୁ ସୂତା କପଡ଼ାରେ କିମ୍ବା ଛାଣି ଛାଣି ତାକୁ ପିଇବା କିମ୍ବା ସେ ପାଣିକୁ ଗରମ କରି ବା ଫୁଟେଇ ତାକୁ ଛାଣି କିରି ପିଇଲେ ସେଟା ବିଶୁଦ୍ଧ ପାଣିରେ ପରିଣତ ହେବ ଆଉ ଗାଁ ଗହଳିରେ ସାଧାରଣତଃ ଆକ୍ୱାଗାର୍ଡ଼୍ ବ୍ୟବହାର କରିବା ସପକ୍ଷରେ ସମ୍ଭବ ନୁହେଁ ତେଣୁ ଟିଉବ୍ୱେଲ୍ ପାଣିକୁ ବା ନଳକୂପ ପାଣିକୁ ସୂତା କପଡ଼ାରେ ଛାଣି କିମ୍ବା ତାକୁ ଗରମ କରି ବା ଉଷୁମ କରି ଛାଣି କିରି ଶୁଦ୍ଧ କରି ପିଇବା ଆବଶ୍ୟକ